ଆମ ଅଞ୍ଚଳରେ ଥିବା ପ୍ରାକୃତିକ ସମ୍ବଳ ହେଉଛି ପାଣି ଥଣ୍ଡା ପାଣି ପୋଖରୀ ନଦୀ ଚୁଆଁରେ ପାଣି ଥାଏ ଏବଂ ବହୁତ ଥଣ୍ଡା ପାଣି ଥାଏ ଚୁଆଁରେ ଆମ ବୋର୍ୱେଲ୍ରେ ମଧ୍ୟ ବହୁତ ଥଣ୍ଡା ପାଣି ଥାଏ ଆମେ ନଳକୂଅରୁ ପାଣି ଆଣିଥାଉ ବନ୍ଧର ପାଣି ବହୁତ ଥାଇ ଆମେ ସେହି ପାଣିକୁ ଗାଧୋଇ ବନ୍ଦରେ ପାଣି ବହୁତ ମାତ୍ରାରେ ଥାଏ ଆମେ ଆମେ ଆଡ଼େ ଆମ ଆଡ଼େ କେନାଲରେ ବହୁତ ପାଣି ଥାଏ ହୀରାକୁଦରୁ ଆମ ଆଡ଼େ ପାଣି ଆସିଥାଏ ଆମେ ସେହି ପାଣିକୁ ଆଣି ଆମ ଜମିରେ ଚାଷ କରିଥାଉଁ ବହୁତ ଗଛ ମଧ୍ୟ ଲଗାଇଥାଉଁ ପାଣି ଦ୍ୱାରା ସମସ୍ତ ଲୋକ ବଞ୍ଚନ୍ତି ଜୀବଜନ୍ତୁ ବଞ୍ଚିଥାନ୍ତି ପାଣି ନ ହେଲେ ସମସ୍ତେ ମରିଥାନ୍ତି ପାଣି ବିହନେ ସୃଷ୍ଟି ନାଶ ପାଣି ବହୁଳେ ସୃଷ୍ଟି ନାଶ ଆମ ଆମେ ପାଣି ଫ୍ରିଜ୍ରେ ରଖି ଥଣ୍ଡା କରାଯାଇଥାଏ ବରଫ ବି ବନାଇ ଯାଇଥାଏ ମାଠିଆରେ ମଧ୍ୟ ପାଣିକୁ ଥଣ୍ଡା କରି ରଖିଥାଉଁ